ହଁ ମ୍ୟାଡ଼ାମ କୁହନ୍ତୁ ଆଜ୍ଞା ମ୍ୟାଡ଼ାମ୍ ମ୍ୟାଡ଼ାମ୍ ଆପଣ ସେଇଟା ଦେଖିଲେ ତ ଟାର୍ଟା ଆଣିକି ଆସିଲେ ସିନା ଦେଖିଲେ ସିନା ମୁଁ କ'ଣ କହିବି ଆଜ୍ଞା ଠିକ୍ ଅଛି ମ୍ୟାଡ଼ାମ୍ ହେଲେ ଆଉ କ'ଣ ହେଇଛି ମ୍ୟାଡ଼ାମ୍ ସେତିକି କାମ ଆଉ କିଛି ନାହିଁ ଆଜ୍ଞା ଆଚ୍ଛା ଠିକ୍ ଅଛି ଆଉ ହଁ ଠିକ୍ ଅଛି ମ୍ୟାଡ଼ାମ୍ ତା'ହେଲେ ଶୁଣନ୍ତୁ ମ୍ୟାଡ଼ାମ୍ ଏ ଗୋଟେ ଚକାର ତାର ଦାମଟା ତ ମୁଁ ନେଉଛି ଶହେ ପଚାଶ ଟଙ୍କା ମ୍ୟାଡ଼ାମ୍ ସେ ଅନୁସାରେ ଆପଣ ପ୍ରିପେଆରେସନ୍ ହେଇକି ଆସିବେ ଆଉ ଆଜ୍ଞା ଠିକ୍ ଅଛି ମ୍ୟାଡ଼ାମ୍ ହଁ ମ୍ୟାଡ଼ାମ୍ ସେଇଟା ବି ଲଗେଇବାକୁ ପଡ଼ିବ ନୂଆ ବ୍ରେକ୍ଟା ଲଗାଇବାକୁ ପଡ଼ିବ ତାର ପାର୍ଟରେ ରହିଛି ତାର ଭଲ କ୍ୱାଲିଟିର ଲଗାଇବାକୁ ପଡ଼ିବ ଆଉ ତାର ହଜାର ଟଙ୍କା ପଡ଼ିବ ମ୍ୟାଡ଼ାମ୍ ହଁ ସେଇଟା ବି ମିରର୍ଟା ବି ପଡ଼ିବ ଆଉ ଆଉ ଫିଟିଂ ସହିତ ତାର ପଡ଼ିବ ସାଢ଼େ ତିନି ହଜାର

ସେଇଟା ହଜାର ଟଙ୍କା ପଡ଼ିବ ମ୍ୟାଡ଼ାମ୍ ଆଜ୍ଞା ହଁ ଆପଣ ଗାଡ଼ି ନେଇକି ଆସନ୍ତୁ ଆପଣଙ୍କ ଗାଡ଼ି ନେଇକି ଆସିଲେ ତାକୁ ଦେଖିଲେ ତାର କଣ୍ଡିସନ୍ କ'ଣ ଅଛି ତାର ଠିକ୍ଠାକ୍ ମାନେ ଆଉ କ'ଣ ଅସୁବିଧା ହେଇଛି ସେ ଜିନିଷଟା ଦେଖିଲା ପରେ ସିନା ମ୍ୟାଡ଼ାମ୍ ମୁଁ କହିବି ଆଉ ଆପଣ ଆସିଲେ ତ ଗାଡ଼ି ନେଇକି ଆସିଲେ ଆଉ କିଛି ନାହିଁ ମୁଁ ତାର ନଦେଖିକି କେମିତି କହିବି ତାର ଏଟା କ'ଣ କେଉଁ ପାର୍ଟ ଖରାପ ହେଇଛି କ'ଣ ଖରାପ ହେଇଛି ଆପଣ ଆସନ୍ତୁ ଇଞ୍ଜିନ୍ ଭଲ ଅଛି କି ନାହିଁ ତାର ମାଇଲେଜ୍ କେତେ କ'ଣ ଅଛି ସେ ଜିନିଷଟା ଜାଣିବାକୁ ପଡ଼ିବ ନା ଆପଣ ଗାଡ଼ି ନେଇକି ଆସନ୍ତୁ ଆଗେ କାଲି ଆସିବେ କି ମ୍ୟାଡ଼ାମ୍ ମ୍ୟାଡ଼ାମ୍ କାଲି ଆସନ୍ତୁ ମୋ ଦୋକାନ ସବୁବେଳେ ଖୋଲା ଅଛି ଯଦି କାଲି ଆପଣ ଆସିବେ ତା'ହେଲେ ଆସନ୍ତୁ ଠିକ୍ ଅଛି ମୁଁ ତ ଅଛି ଦୋକାନରେ ଅଛି ଆଉ କାଲି ଆସନ୍ତୁ ନାଇଁ ମ୍ୟାଡ଼ାମ୍ ଆପଣ ଆସନ୍ତୁ ଦେଖିଲା ପରେ ତାର କଣ୍ଡିସାନ୍ଟା ଦେଖିଲା ପରେ ମୁଁ କହିବି ଆଉ ଟାଇମ୍ ଲାଗିବ ଯଦି ଟାଇମ୍ ଲାଗିବ ମୁଁ ଆପଣଙ୍କୁ କହିବିନି କି ଆଉ ଯଦି ଟାଇମ୍ ଲାଗିବନି ସାଙ୍ଗେ ସାଙ୍ଗେ କଲେ ଆପଣ ଯିବେ ନା ହଁ କାଲି କେତେବେଳେ ଦଶଟା ବେଳେ ମ୍ୟାଡ଼ାମ୍ କାଲି ଦଶଟା ବେଳେ ଆସିବେ କି କହିଲେ ମ୍ୟାଡ଼ାମ୍ ଯାହା ତ କହିଲି ସାଢ଼େ ତିନି ହଜାର ଟଙ୍କା କହିଲି ଆଉ କଣ ଖରାପ ହେଇଥିବ ସେଇଟାକୁ ଦେଖିକି ମୁଁ ରେଟ୍ କହିବି ମ୍ୟାଡ଼ାମ୍ ମୁଁ ଦେଖିନି କେମିତି ମୁଁ କହିଦେବି ଏତିକି ପଡ଼ିବ ସେତିକି ପଡ଼ିବ ଦଶ ହଜାର ଟଙ୍କା ବି ଲାଗି ପାରେ ମ୍ୟାଡ଼ାମ୍ ଆପଣଙ୍କର କାର୍ ନା ତାର କଣ୍ଡିସନ୍ ଦେଖିକି ମୁଁ କହିବି ନା ନେଇକି ଆସନ୍ତୁ

ନାହିଁ ମ୍ୟାଡ଼ାମ୍ ସେମିତି ହେବନି ପରେ ଦେବେ ନା କ'ଣ ଆପଣ ଆସନ୍ତୁ ଆଉ ନାଇଁ ମ୍ୟାଡ଼ାମ୍ ହେବନି ମ୍ୟାଡ଼ାମ୍ ନାହିଁ ନାହିଁ ମ୍ୟାଡ଼ାମ୍ ଆପଣ ଯଦି ଯଦି ଠିକ୍ଠାକ୍ ଲାଗୁନି ଆପଣଙ୍କର ପାଖରେ ଯଦି ବଜେଟ୍ କମ୍ ଅଛି ତା'ହେଲେ ଆପଣ ଆଉ କେଉଁଠି ଦେଖାଇ ପାରନ୍ତି ଆଉ ଅଛି ମ୍ୟାଡ଼ାମ୍ ଆଜ୍ଞା ହଁ ଠିକ୍ ଅଛି